ସାର୍କ୍ ଟ୍ୟାଙ୍କ୍ ହେଉଛି ଟିଭିରେ ପ୍ରଚଳିତ ହେଉଥିବା ଏକ ଧାରାବାହିକ ଯେଉଁଟାକି ଆମେରିକାରେ ଏକ ଟିଭି ଶୋରୁ ଅଣାଯାଇଛି ପ୍ରଥମେ ଏଇ ଶୋଟି ଆମେରିକାରେ ଆରମ୍ଭ ହୋଇଥିଲା ଏବଂ ସେଇଟା ବହୁତ ଭଲ ସେଇଟାରେ ଚାଲିଲା ମଧ୍ୟ ତାହା ଦେଖି ତାହା ଆମ ଭାରତରେ ଏକ ଚ୍ୟାନେଲ୍ ଚ୍ୟାନେଲ୍ ଏଇ ଶୋଟିକୁ ଆରମ୍ଭ କଲେ ଏହି ଶୋଟିରେ ମୋର ମାନେ ହେଉଛି ସାର୍କ୍ ବା ଜଜ୍ ଅଟନ୍ତି ସେମାନେ ହେଉଛନ୍ତି ଏଇଥିରେ ଜଜ୍ ଯେଉଁମାନେ ରହୁଛନ୍ତି ସେମାନେ ହେଉଛନ୍ତି ଆମର ବୋଟ୍ର ମାଲିକ କିମ୍ବା ଆମର ଭାରତପେର ମାଲିକ ସେମାନେ ଏଇଥିରେ ଜଜ୍ର ଭୂମିକା ଲିଭାନ୍ତି ଏବଂ ସେଇଭଳିଆ ଅନେକ ବଡ଼ ବଡ଼ ମାଲିକ ଏଥିରେ ସବୁ ଜଜ୍ର ଅଂଶଗ୍ରହଣ କରନ୍ତି ଏହି ଶୋରେ ଛୋଟ ଛୋଟ ଛୋଟ କମ୍ପାନୀ ଥିବା ମାଲିକମାନେ ଏଠାକୁ ଆସନ୍ତି ଏବଂ ତାଙ୍କର ମସ୍ତିଷ୍କରେ ଯାହା ଆଇଡ଼ିଆ ଥାଏ ବିଜନେସ୍ ପାଇଁ ସେ ସବୁ ବସିକି ତାଙ୍କର ଶୋରେ ପରିବେଷଣ କରନ୍ତି ଯଦି ତାଙ୍କର ଆଇଡ଼ିଆଟି ଆମର ବଡ଼ ବଡ଼ ଜଜ୍ ମାନଙ୍କୁ ତାଙ୍କର ମନମୋହିତ କଲା ବା ଆକୃଷ୍ଟ କଲା କିମ୍ବା ତାଙ୍କୁ ପସନ୍ଦ ଆସିଲା ତେବେ ସେମାନେ ସିଏ ତାଙ୍କର ଆଇଡ଼ିଆରେ ଇନଭେଷ୍ଟ୍ କରିବା ପାଇଁ ସେମାନେ ରାଜି ହୁଅନ୍ତି ତାଙ୍କର ଇନଭେଷ୍ଟ୍ କରିବା ଦ୍ୱାରା ସେଇ ଛୋଟ ଛୋଟ କମ୍ପାନୀ ମାନଙ୍କର ଯେଉଁ ଆଇଡ଼ିଆ ସେ ସବୁକୁ ଏମାନେ ଆକ୍ସେପ୍ଟ କରିସାରିଲା ପରେ ବଡ଼ ମାଲିକମାନେ ତାହା ତାହାର ଯେଉଁ ପ୍ରଡ଼କ୍ଟ ତାରି ୱେ ତା ସାରା ଭାରତରେ ବହୁତ ସୁନାମ ଅର୍ଜନ କରେ ଏବଂ ପ୍ରତ୍ୟେକ ଲୋକଙ୍କ ତାଙ୍କର ନଲେଜ୍ରେ ଆସିଯାଏ ଯେ ସେଇ କମ୍ପାନୀର ଜିନିଷ ବୋଲି ଏବଂ ଏଇଥିରେ ତାଙ୍କର ଆଇଡ଼ିଆଟି ମଧ୍ୟ କାମରେ ଲାଗିଯାଏ ଯେଉଁମାନଙ୍କର ଆଇଡ଼ିଆ ଥାଏ କିନ୍ତୁ ଅର୍ଥର ଅଭାବ ଯୋଗୁଁ ସେମାନେ ବଡ଼ ବଡ଼ କମ୍ପାନୀ ଖଲିବାରେ ଅସମର୍ଥ ହୁଅନ୍ତି ତାଙ୍କ ପାଇଁ ଇଏ ଏକ ସୁବର୍ଣ୍ଣ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ ତେଣୁ ଏଇ ଶୋର ଏଇ ପରିଚାଳଣା କରାହୁଏ